ମୋର ପ୍ରିୟ ଖେଳ ହେଉଛି ଲୁଡ଼ୁ ଯାହାଦ୍ୱାରା କି ମା ମାନଙ୍କ ସହିତ କି ମାମା ଜେଜେ ମା ଙ୍କ ସହିତ ଆମେ ତେଣୁ ବର୍ଷା ଦିନ ହୋଇଥାଏ ସ୍କୁଲ ଯାଇ ପାରୁ ନଥାଉ ସେତେବେଳେ ଆମ ମା ମାନଙ୍କ ସହିତ ମଧ୍ୟ ଆମେ ଲୁଡୁ ଖେଳିଥାଉ ମୁଁ ବହୁତ ଖୁସି ଲାଗିଥାଏ